ମୁଁ ସଂସ୍କୃତିରେ ବିବାହ ସମାରୋହଟି ବହୁତ ବଡ଼ ହୋଇନଥାଏ କି ଛୋଟ ହୋଇନଥାଏ କାରଣ ଆମର ସେତିକି ଅର୍ଥ ନ ଥାଏ ତ ସେଥିପାଇଁ ଆମେ ମଧ୍ୟମରେ କରିଥାଉ କାରଣ ଆମର ଏଠି ଧନିଶାଳ ଲୋକ କେହି ନ ଥାନ୍ତି ଯେତିକି ଆମର ଅର୍ଥ ଅଛି ସେହି ଅନୁସାରେ ଆମେ ବିବାହ ପରିଚାଳନା କରିଥାଉ ଯେମିତି କି ବାହାଘର ଯେମିତି ହୁଏ କି ମଧ୍ୟମ ଇଏରେ କି ଟେଣ୍ଟ ଭିଡ଼ା ହୁଏ ସେ କୋଡ଼ିଏ ତିରିଶ ହଜାର ଟଙ୍କାର ଆଉ ମେକ ଅପ୍ ହୁଏ ଯେମିତି ଭୋଜି ଭାତ ହୁଏ ଲୋକମାନେ ଆସିକି ଖାଇକି ଯାଆନ୍ତି ତ ସେମିତି ହୁଏ ତ ବେଶି ବଡ଼ ଆକାରରେ ହୁଏନି ଯେମିତି କି ବଡ଼ ଲୋକମାନେ କରନ୍ତି ସିଏ ମଣ୍ଡପ ଫଣ୍ଡପ ଇଏ ସିଏ କରିକି ତ ଆମର ସେମିତି ହୁଏନି ଆମର ସେହି ମଧ୍ୟମ ଇଏରେ ହୁଏ ତ ସେତିକିରେ ଆମେ ବିବାହ ପରିଚାଳନା କରିଥାଉ ଯାହାକି ଆମେ ସେହି ଲୋକମାନେ ଆସିକି ଭୋଜିଭାତ ଖାଇକି ମାନେ ଭଲରେ ଯାଇଥାନ୍ତି ଯେମିତି ଛୋଟ ଲୋକମାନେ ଛୋଟ ନୁହେଁ କି ବଡ଼ ନୁହେଁ ସେ ମଧ୍ୟମ ସାଇଜ୍ରେ ଆମେ ବାହାଘରଟା କରିଥାଉ